ଗଲା ସପ୍ତାହରେ ମୁଁ ଯାଇଥିଲି ମାର୍କେଟ ଗୋଟିଏ ଶାଢ଼ୀଟେ ଆଣିଥିଲି ସେଥିରେ ଚୁମକି ଫୁମକି ସବୁ ଲାଗିଥିଲା କିନ୍ତୁ ସେ ଶାଢ଼ୀ ସେତେ ଭଲ ଲାଗୁନଥିଲା ଏ ମୁଁ ଶାଢ଼ୀଟା କିଣିକି ଆଣିଲି ଆଣିକି ତାକୁ ପିନ୍ଧିଲା ପରେ ସେ ଚୁମକି ଫୁମକି ବାଜିକି ମୋ ଦେହ ମୁଣ୍ଡ ଖଣ୍ଡିଆ ଖାବରା ହୋଇଗଲା ଆଉ ମୁଁ ଭାବିଛି ଏଥରକ ମାର୍କେଟ ଗଲେ ଆଉ ସେ ଶାଢ଼ୀ ଆଣିବିନି ସେ ଖରା ଦିନକୁ ସେତେ ଭଲ ନୁହେଁ କିନ୍ତୁ ମୁଁ ଆଉ ଆଣିବିନି ସେମିତି ଶାଢ଼ୀ